ହ୍ୟାଲୋ ମା' ମଙ୍ଗଳା ହୋଟେଲ୍ରୁ କହୁଛନ୍ତି କି ଆପଣ ଯେଉଁ ଚିକେନ୍ ପାର୍ସଲ୍ଟା ମୁଁ କରିଥିଲି ସେ ଚିକେନ୍ର ସ୍ମେଲ୍ ଆସୁଛି ଏବଂ ଟେଷ୍ଟ୍ ମଧ୍ୟ ନାହିଁ

ନାଇଁ ଆମ୍ବିଳା ଲାଗୁଛି ଏବଂ ଖରାପ ଲାଗୁଛି ସ୍ମେଲ୍ ଆସୁଛି ଏକ୍ଦମ୍ ଟେଷ୍ଟ୍ ଟୋଟାଲି ନାହିଁ ଆପଣଙ୍କ ହୋଟେଲ୍ରୁ ବହୁତଥର ମୁଁ ଅର୍ଡ଼ର୍ କରିଛି ଖାଇଛି ଏବଂ ସବୁବେଳେ ଭଲ ଦିଅନ୍ତି ଆଜି କ'ଣ ପାଇଁ ଖରାପ ଦେଲେ ଯଦି ଖରାପ ଥିଲା କହିପାରିଥାନ୍ତେ ନାଇଁ ଚିକେନ୍ ଅର୍ଡ଼ର୍ ନିଅନ୍ତୁନି ଚିକେନ୍ ଖରାପ ଅଛି ଦେଲେ କ'ଣ ପାଇଁ ତା'ର ମୋ ଯେଉଁ ଖାଇବାଟା ଖାଇଲି ବର୍ତ୍ତମାନ ପାଇଁ ମୋ ଦେହ ଖରାପ ଯଦି ହେଲା ତା'ର ଇଏ କିଏ କରିବ

ନାଇଁ ନାଇଁ ଆପଣ କହୁଛନ୍ତି ଠିକ ଅଛି ଆମେ ପଇସାଟା ରିଟର୍ନ୍ କରିବେ ଠିକ ଅଛି ପଇସାଟା ରିଟର୍ନ୍ କଥା ପଡ଼ିନି ଏଇଠି ପଇସା ରିଟର୍ନ୍ କଥା ନାହିଁ ମେନ୍ ହେଲା ଖରାପ ଜିନିଷ ଦେଲେ କାହିଁକି ପ୍ରଥମ କଥା ଆପଣଙ୍କ ହୋଟେଲ୍ର ନାଁ ଅଛି ଆପଣ ଖରାପ ଜିନିଷ ଲୋକଙ୍କୁ ଦେଉଛନ୍ତି କାହିଁକି ଯଦି ଖରାପ ଅଛି କଷ୍ଟମର୍ ଫେରାଇ ଦିଅନ୍ତୁ କିଛି ଅସୁବିଧା ନାହିଁ ଖରାପ ଖାଦ୍ୟ ଦେଉଛନ୍ତି କ'ଣ ପାଇଁ ଭୁଲ୍ ହେଇଗଲା କହିଦେଲେ ତ ହେବ ନାହିଁ ଖାଲି ଭୁଲ୍ ହେଇଗଲା କହିଦେଲେ କ'ଣ ହେଇଯିବ

ସେମିତି ତ ଭୁଲ୍ କରିଦେଲେ ତ ଆପଣ ଆଉ ଖରାପ ଜିନିଷ ଦେବେ ଲୋକ ଯିଏ ନ ଜାଣିପାରିବେ ଖାଇଦେବେ ପଳେଇଯିବେ ସରିଗଲା ନେକ୍ସଟ୍ ଟାଇମ୍ ଯେମିତି ଏସବୁ ନ ହୁଏ ଆଜି ମୋ ସହିତ କଲେ କଲେ ଆଉ କୌଣସି ଦିନ କାହା ସହିତ ଏଭଳି ଭୁଲ୍ କେବେ କରିବେ ନାହିଁ